ଆମ ଜିଲ୍ଲା କେନ୍ଦ୍ରାପଡ଼ା ଜିଲ୍ଲା ଆଉ କେନ୍ଦ୍ରାପଡ଼ା ଜିଲ୍ଲା ହେଲେ କ'ଣ ହବ ମା' ବାର ମାସରେ ତ ତେର ପର୍ବ ସବୁ ପର୍ବରେ ତ ପିଲାଛୁଆ ସମସ୍ତେ ମାତନ୍ତି ହଁ ଆଉ ଆମ ଗ୍ରାମରେ ଅଷ୍ଟପ୍ରହରୀ ହବ ଅଷ୍ଟପ୍ରହରୀ ଚୈତ୍ର ମାସରେ ଅଷ୍ଟପ୍ରହରୀ ହୁଏ ଅଷ୍ଟପ୍ରହରୀରେ ଝିଅ ବୋହୁ ବୁଢ଼ା ବୁଢ଼ୀ ପିଲା ସମସ୍ତେ ଏକଜୁଟ ହୁଅନ୍ତି ସମସ୍ତେ ଅଷ୍ଟପ୍ରହରୀକି ଯେତିକି ଯାଆନ୍ତି ଆନନ୍ଦ କରନ୍ତି ଭୋଜି ଭାତ ଖାଆନ୍ତି କୀର୍ତ୍ତନରେ ବି ସମସ୍ତେ ସହଯୋଗ କରନ୍ତି ଆଉ ଗାଁ ଗୋଟାକ ସବୁ ଅଷ୍ଟପ୍ରହରୀରେ ମାତନ୍ତି ତା'ପରେ ଶିବରାତ୍ରି କାଲି ଶିବରାତ୍ରି ହବ ଶିବରାତ୍ରିରେ ବି ସମସ୍ତେ ଯାଇଁ କରି ସେ ଶିବ ମନ୍ଦିର ପାଖରେ ରହିବେ ମହାଦୀପ ଉଠିବ ଆଉ ମହାଦୀପ ଉଠି ସାରିବ ଭୋଜି ଭାତ ହୁଏ ଖାଇ ପିଇ ସମସ୍ତେ ସେ ଗୋଟେ ଆନନ୍ଦ ଥାଏ ପଣା ସଂକ୍ରାନ୍ତିରେ ହନୁମାନଙ୍କର ପୂଜା ପଣା ସଂକ୍ରାନ୍ତିରେ ହନୁମାନଙ୍କ ପୂଜା ସେଠି ବି ସମସ୍ତେ ଏକଜୁଟ ହୁଅନ୍ତି ଆମ ଗ୍ରାମର ଲୋକ ସମସ୍ତେ ଝିଅ ବୋହୁ ସମସ୍ତେ ଏକଜୁଟ ହେଇ କରି ସେ ଗୋଟେ ଆନନ୍ଦ କରନ୍ତି ସେ ବି ଗୋଟେ ଆନନ୍ଦ କରି ଭୋଜିଭାତ ହୁଏ ଖାଇ ପିଇ କରି ସମସ୍ତେ ଆସନ୍ତି ଆଉ କ'ଣ ଆମ ଗାଁରେ ତ ଏଇ ତିନିଟା ପର୍ବ ପୂଜା ପର୍ବ ଏଇଟା ଭଲ ଭାବରେ ହୁଏ ରଜ ତା'ପରେ ରଜ ପର୍ବ ଗୋଟିଏ ସିଏ ସେମିତି ରଜପର୍ବରେ ପିଠାପଣା ଭଲମନ୍ଦ ସବୁ ହୁଏ ବୁଲି ବାଲି ପିଲା ସବୁ ଗାଁ ବୁଲି କୁଣିଆ ମୈତ୍ର ଘରକୁ ଯାଆନ୍ତି ରଜ ବୁଲି ଯିବା ବୋଲି ସିଏ ଗୋଟେ ଆନନ୍ଦ ସିଏ ଥାଏ ଏଇସବୁ ରଜ ଜ୍ୟେଷ୍ଠ ପୁନେଇଁ କୁଆର ପୁନେଇଁ ଏଇସବୁ ବଡ଼ ବଡ଼ ପର୍ବ ପୂଜା ପର୍ବ ଥାଏ ଆଉ